ଆଉ ଯେହେତୁ ଗୋଟେ ଚିତ୍ର ଆଙ୍କନ ହିସାବରେ ମୋତେ ସେଟା ଆକା ଡିଷ୍ଟର୍ବ କରୁଛି ମାନେ ଏବେ ଗୋଟେ ଘରୁ ବାହାରକୁ ବାହାରିବେ ଯେ ଗୋଟେ ଚିତ୍ର ଆଙ୍କିବା ପାଇଁ କେଉଁ ଜାଗାକୁ ଯିବେ ସେଠି ଗୋଟେ ଭୁଲ କାମ ହେଉଥିବ ଆପଣ ଦେଖିଲେ ଯାହାକୁ ବି ଆପଣ ହୁଅନ୍ତୁ ନା ମୁଁ ହୁଅନ୍ତୁ କାହାକୁ ପସନ୍ଦ ଲାଗିବନି ତ ସେଇ ଜିନିଷ ଏକା ମୋତେ ସବୁବେଳେ ଡିଷ୍ଟର୍ବ କରୁଛି ସାର୍ ଆଉ ପ୍ରେରଣା ପାଇବା କଥା ସାର୍ ନିଜ ମାଇଣ୍ଡକୁ ଏକା ଆମେ ସ୍ଥିର କରିବା ବିବେକାନନ୍ଦ ଭଳିଆ ଯେମିତି ମାଇଣ୍ଡକୁ କଣ୍ଟ୍ରୋଲ୍ କରିବା ଭଳିଆ ଗୋଟେ କରିବାକୁ ପଡ଼ିବ ଏବଂ ଚିତ୍ରାଙ୍କନ ଦୈନନ୍ଦିନ ଜୀବନରେ ଆମ ଚିତ୍ରାଙ୍କନ ଆପଣ ଯୁଆଡ଼େ ଯାଇଛନ୍ତି ଯାହାର ଗୋଟେ ଚିତ୍ର ଉଠାଇବେ ସେଇଟା ଅଲଗା କଥା ସାର୍ ବାକି ସନ୍ତୁଳିତ ମାଇଣ୍ଡକୁ ସନ୍ତୁଳିତ କରିବାଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ସେଇଟା ଆଉ ଆମେ ଚେଷ୍ଟା କରୁଛୁ ମାଇଣ୍ଡକୁ ସନ୍ତୁଳିତ କରିବା ପାଇଁ ଆଉ